ଆଜ୍ଞା ଆସି ପାରିବୁ ଟାଇମ କେତେବେଳେ କହି ପାରିବେ ଠିକ୍ ଅଛି ଆଉ କିଛି ଅସୁବିଧା ହେଲେ ପଚାରିବେ ଫଟୋ ଫିସ୍ କୁ ପାଞ୍ଚଶହ ଟଙ୍କା ଲାଗିବ ନାଇ ଆମର ସେହି ଭଳିଆ କ୍ୱାଲିଟି ଅଛି ବୋଲି ସେହି ଭଳିଆ ରେଟ ଆମକୁ ତ କାମ ମିଳୁଛି ବୋଲି ଆମେ ଏତିକି ରେଟ ରଖୁଛୁ ଯଦି ଆପଣ କହୁଛନ୍ତି ଟିକେ ରେଟ କମାଇଦବା ଆପଣଙ୍କୁ ଡ଼ିସକାଉଣ୍ଟ ଦେବା କୋଡ଼ିଏ ପରସେନ୍ଟ ଭଳିଆ ଠିକ୍ ଅଛି ତିନି ଶହ ଟଙ୍କା ରେ ଦେଖ ହଁ ହଁ ସେ ସବୁ କରି ପାରିବୁ ବହୁତ ଦିନ ପର୍ଯ୍ୟନ୍ତ ରହି ପାରିବ ପଇସା ବି ସେହି ଭଳିଆ ନେବାକୁ ପଡ଼ିବ ଆଜ୍ଞା ଫଟୋ ବହୁତ କ୍ଳିଅର ଆସିବ ଏ ଏରିଆ ର ବେଷ୍ଟ ଫଟୋଗ୍ରାଫର ଆମ ସ୍ଟୁଡ଼ିଓ ରେ ଅଛି ଆପଣ ତ ଜାଣିଥିବେ ଆମେ ସବୁ ପ୍ରକାର ଫ୍ରେମ କରୁଛୁ ଆପଣଙ୍କୁ ଦେଖାଇବୁ ଡିଜାଇନ ଆପଣଙ୍କୁ ଯେଉଁଟା ପସନ୍ଦ ଲାଗିବ ସେହିଟା କରିବେ ଆପଣ ଯେଉଁଟା କହିବେ ସେହିଟା କରିବୁ ସେଥିରେ ଆମର ତମେ ଯେତେ ଜଣ ଆଣିବ ମୋ କ୍ୟାମେରା ରେ ସମସ୍ତଙ୍କୁ ମୁଁ ଆଡ଼ କରିପାରିବି ସେହିଟା ଆପଣଙ୍କ ଉପରେ ନିର୍ଭର କରେ କେତେ ଜଣଙ୍କ ସହ ଆପଣ ଉଠାଇବେ ହଁ କିଛି ହେବନି ସେ ଫଟୋ ନାଇ ସେ ତମେ ଆଉ କାହା ପାଖରୁ ସେମିତି ଫଟୋ ଉଠାଇଥିବ ମୋ ସ୍ଟୁଡ଼ିଓ ରେ ତ ସେମିତି କେବେ ଆସିନି କେସ ହଉ ଯଦି କେବେ ଯିବାର ଅଛନ୍ତି କୁହନ୍ତୁ ଦେଖିକି ଆମେ ଯିବୁ ହଉ ସମୟ ଟା କୁହନ୍ତୁ ଟିକେ ହଉ ଠିକ୍ ଅଛି